ଏହି ସାର୍ଟ ସଫା କଲା ବେଳକୁ ମୋର ରଙ୍ଗ ଛାଡ଼ି ଯାଉଛି ମୁଁ ଆଗରୁ ଯଦି ଜାଣିଥାନ୍ତି ଏହି ସାର୍ଟକୁ କିଣି ନଥାନ୍ତି ମୋତେ ଏତେ କଦର୍ଯ୍ୟ ଲାଗୁଛି ନା ସାର୍ଟ ପିନ୍ଧିବାକୁ ଭଲ ଲାଗୁଛି ନା ତାକୁ ଫିଙ୍ଗିବାକୁ ଭଲ ଲାଗୁଛି ହେଲେ ସାର୍ଟ ଟି ଧୋଇଲା ବେଳକୁ ସୂତା ଛାଡ଼ି ଯାଉଛି ଏବଂ

କୌଣସି

ଓହଳାଇ ଗଲା ବେଳକୁ ତା'ର ସୂତାର ଡୋରଟା ଦେଖା ଯାଏ ଚିରିଗଲା ଭଳିଆ ଦିଶୁଛି ଦେଖିଲା ବେଳକୁ ନୂଆ ସାର୍ଟ ଟି କିନ୍ତୁ ପୁରୁଣା ଭଳିଆ ଦିଶି ଯେଉଁ କଦର୍ଯ୍ୟ ଲାଗୁଛି ଯେ କୌଣସି ଦାଗ ଲାଗିଲେ ମଧ୍ୟ ଛାଡ଼ୁନାହିଁ ସଫା କଲେ ମଧ୍ୟ ଛାଡ଼ୁନାହିଁ ତାକୁ ମୁଁ କାହାକୁ ଦେବାପାଇଁ ବି ଇଚ୍ଛା କଲେ ନିଜକୁ ନା ପସନ୍ଦ ଲାଗୁଛି ହେଲେ କ'ଣ କରିବି ସାର୍ଟ ଟା ଏମିତି ଏକା ମଇଳା ଥାଇ ମଧ୍ୟ ତାକୁ ଆଡ଼ଜଷ୍ଟରେ ପିନ୍ଧୁଛି ଆଉ ଆଇରନ୍ ଫାଇରନ୍ ଦେଇ ତାକୁ ଆଡ଼ଜଷ୍ଟ କରୁଛି ହେଲେ ସାର୍ଟ ଟି ଦେଖିବା ଆଉ କେତେ ଦିନ ବା ଯିବ